ମୁଁ ଛୋଟ ଥିଲା ଲୋକମାନଙ୍କ ଲୋକମାନେ ଆମ ଗାଁର ଲୋକମାନେ ମାଛ ଧରିବାବେଳେ ମୋ ପାଖରେ ରହି ମାଛ କେମିତି ଧରନ୍ତି ଦେଖିବାର ଦେଖିକି ଲୋକମାନଙ୍କ ସହ ମୁଁ ମିଶିକି କେତେ ଥର ଧରିବା ଯୋଗୁଁ ମୁଁ ମାଛ ଧରିବା ଶିଖିଛି ଆଉ ଆମେ ବହୁତ ଗୁଡ଼ିଏ ଜାଗାରେ ବି ପିଲାବେଳେ ମୁଁ ଯାଇଛି ମାଛ ଧରିବାକୁ ମାଛ ଧରିବାକୁ ଯାଇ ଏମିତି

ସାଙ୍ଗମାନଙ୍କ ସହ ମୁଁ ଯାଇକି କେତେଥର ମାଛ ଧରିଛି ବି ଏମିତି ପିଲାବେଳେ ଯାଇ ଯାଇ ମୁଁ ମାଛ ଧରିବା ଶିଖିଛି ମାଛ ଗୁଡ଼ାକୁ ଆମେ ଜାଲରେ ଭଲ ଆସେ ଚାରି ଗୋଟେ ଧରିଥାଉ ମିଶିକି ଧରିକି ଉପରକୁ ଟାଣି ଆଣିଥାଉ ସାଙ୍ଗମାନଙ୍କ ସହ ମିଶିକି ମୁଁ ଆଗରୁ ବି କେତେ ଥର ଯାଇଛି ମାଛ ଧରିବା ପାଇଁ ଏମିତି ପିଲାରୁ ଧରି ଧରି ଏବେ ବି ମତେ ମାଛ ଧରିବାର ଆସେ ଏମିତି ଧରି ଧରିବାର ଶୈଳୀ ଟିକେ ଟିକେ ମୁଁ ପିଲାବେଳକୁ ବି ଜାଣିଛି ଜାଲ୍ ପକେଇକି ଆମେ ଅନେକଥର ବି ଧରିଛୁ ମାଛ